ଭାରତର କିଛି ପ୍ରସିଦ୍ଧ ନୃତ୍ୟଶୈଳୀର ନାମ ହେଉଛି ଯେମିତିକି ଓଡ଼ିଶୀ ବା କୁଚିପୁଡ଼ି ବା ଆଦିବାସୀ ମାନଙ୍କର ଢେମ୍ସା ଆଉ କେତେ କ'ଣ ଅଛି ତ ଆମେ ଯେଉଁ ଭାରତରେ ରହୁଛୁ ସେଇଠିର ଯେମିତି ନୃତ୍ୟ ନୃତ୍ୟଶିଳ୍ପୀଙ୍କ ନାମ ହେଉଛି ଓଡ଼ିଶୀ ଡ୍ୟାନ୍ସର୍ର ନାଁ ହେଉଛି କେଳୁପ୍ରସାଦ ମହାରଣା ଏବଂ ତାଙ୍କେ ବହୁତ ଭଲ ଡ୍ୟାନ୍ସ କରନ୍ତି ଓଡ଼ିଶୀ ତ ତାହାରେ ବେଷ୍ଟ୍ ଡ୍ୟାନ୍ସର୍ବି କୁହାଯାଏ ବା ସର୍ବଶ୍ରେଷ୍ଠ ନୃତ୍ୟ କଳା କୁହାଯାଏ ଆଉ ଏବଂ ତାହା ବହୁତ ଦୁନିଆରେ ବି ଭାରତରେ ପୁରା ଫେମସ୍ ଅଛନ୍ତି ଏବଂ ଏ ଭାରତର ଯେଉଁ ପ୍ରସିଦ୍ଧ ନୃତ୍ୟଶୈଳୀ ଯାଗ ଅଛି ସବୁ ବହୁତ ବହୁତ ଗୁଡ଼େ ନୃତ୍ୟ ଅଛି ତ ସେଇ ହିସାବରେ ତାଙ୍କେମାନେ ଡ୍ୟାନ୍ସ କରିବାକୁ ନୃତ୍ୟ କରିବାକୁ ବହୁତ ଆଗ୍ରହ କରନ୍ତି ଏବଂ ଏବଂ ଭଲ ଲାଗେ ତାଙ୍କୁ ଡ୍ୟାନ୍ସ କରିବା ଲାଗି ତ ସେଇ ହିସାବରେ